ହଁ ଯାଜପୁର ଜିଲ୍ଲାରେ ଲୋକପ୍ରିୟ ଖାଦ୍ୟ ଭିତରେ ସାଧାରଣତଃ ଖରାଦିନେ କ'ଣ କରନ୍ତି ବହୁତ ଲୋକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଶୀ ଖାଦ୍ୟ ଖାଇବାପାଇଁ ଭଲପାଆନ୍ତି ସେ ଓଡ଼ିଶୀ ଖାଦ୍ୟ ଭିତରେ ପାରମ୍ପରିକ ବା ପୁରୁଣା କାଳିଆ ଖାଦ୍ୟ ଯଥା ବଡ଼ି ଇଏ ଆମର ମାଛ ଭଜା ବିଭିନ୍ନ ପ୍ରକାର ଶାଗ ଭେଣ୍ଡି ଭଜା ଆଉ ଯେହେତୁ ବିଭିନ୍ନ ପ୍ରକାର ପନିପରିବା ଏଇଠି ଉତ୍ପାଦନ କରାଯାଏ ତାକୁ ସେ ପନିପରିବା ଯେଉଁ ମଧ୍ୟ ସବୁଦିନ ସମସ୍ତଙ୍କ ଖାଦ୍ୟ ତାଲିକାରେ ମଧ୍ୟ ଥାଏ ଏଇଥିପାଇଁ ଯେ ବିଭିନ୍ନ ପ୍ରକାର ପନିପରିବା ଖାଇଲେ ଏଁ ସେ ଶରୀରକୁ ବିଭିନ୍ନ ପ୍ରକାର ରକ୍ତ ସଂଗ୍ରହ କରେ ଏବଂ ସେ ଯେଉଁ ରୋଷେଇର କୌଶଳ ମଧ୍ୟ ଏଠାରେ ଟିକିଏ ଭିନ୍ନ ଥାଏ କାରଣ ଏଇଠି ଯେଉଁ ଛୁଙ୍କ ଦିଆଯାଏ ସେ ଛୁଙ୍କ ତରକାରୀଟିଏ ଭାରି ପ୍ରସିଦ୍ଧ ଲାଭ କରିଛି ଆଉ ସେଇ ଯେଉଁ ରୋଷେଇର କୌଶଳଟା ସାଧାରଣତଃ ପାରମ୍ପରିକ ହିସାବରେ ଆମେ ନେଇଥାଉ ଆଉ ରୋଷେଇ କୌଶଳଟା ମଧ୍ୟ ଆମର ପୂର୍ବପୁରୁଷଙ୍କଠାରୁ ବର୍ତ୍ତମାନର ଲୋକମାନେ ମଧ୍ୟ ଶିଖିଥାଆନ୍ତି